ହଁ ଫୋନ୍

ହୁଁ କେତେ ସମୟରେ ଏଇଟା ହଁ କେତେ ସମୟରେ ଏଇଟା ହୋଇଛି ଆଉ କେଉଁ ଯାଗା ଏଇଟା ହୁଁ କେତେ ଦିନ ହେଲାଣି ଏମିତି ହେଉଛି ଦୁଇ ଘଣ୍ଟା ହୋଇଛି ହଁ ଆଖର ପାଖ କିଏ କିଏ ଥିଲେ ହୋ ଏମିତି ଓଃ କେତେ ସମୟରେ ଆସୁଛନ୍ତି ରାତି ଆସୁଛନ୍ତି କି ଦିନ ଆସୁଛନ୍ତି ସେମାନେ କେବେ କେତେ ଟାଇମରେ କେତେ ଟାଇମରେ ଦଶ ଏଗାର ବାଜି ଅଃ ହଃ ସବୁ ଦିନ ଆସୁଛନ୍ତି ଦୁଇ ଦିନ ହେଉଛି ଓଃ ଅଃ ହଃ ହଁ ହଁ ହଁ ଠିକ୍ ଅଛି ଠିକ୍ ଅଛି ମୁଁ ଯିବି ହ ଏଇ ନମ୍ୱରରେ କଲ୍ କରିବି ତ ଆଉ ତୁମର ନାଁ କ'ଣ କି

କିନ୍ ଏ ଫୋନ୍ ନମ୍ୱର କୋଉ ପଡ଼ାଟା ତୁମ ପଡ଼ା